ଖେଳ ତ ଆମର ମୁଖ୍ୟତଃ ସମସ୍ତେ ଖେଳିବା ଉଚିତ୍ ଏମିତି କୌଣସି ଲୋକ ନାହିଁ ଖେଳ ଖେଳିବ ତା ଭିତରେ ଖେଳ ବିଷୟରେ ସମସ୍ତଙ୍କର ନିଜର ଟିପ୍ପଣୀ ରହିବା ଉଚିତ୍ ସମସ୍ତେ ତ ସବୁ ଖେଳ ପାରିବେନି ସମସ୍ତଙ୍କର ଅଲଗା ଅଲଗା ଖେଳ ମଧ୍ୟ ରହିଛି ଏବଂ ଖେଳର ଗୁଣ ଅନେକ ଆମକୁ ଶାରୀରିକ ସ ସକ୍ଷମ ରହିବା ଯୋଗୁରୁ ମାନସିକ ଏବଂ ଚେତନା ଭାବ ବଢ଼ାଇଥାଏ ତ ସେଥିପାଇଁ ଖେଳରେ ସମସ୍ତେ ମ ନିବିଡ଼ ରହି ଖେଳକୁ ପ ପର୍ଯ୍ୟାୟ କ୍ରମେ ସମସ୍ତେ ଛାଡ଼ିଥାନ୍ତି ଏବଂ ନିଜ ନିଜର ବାସ୍ତବିକ ସମ ସ ସମୟ ଅନୁସାରେ ସମସ୍ତେ ଖେଳିଥାନ୍ତି ଓ ଖେଳର ସାମଗ୍ରିକ ଗୁଣବତ୍ତା ହେଉଛି ସମୟନ୍ତକୁ ପ୍ରଭାବ ପକେଇଥାଏ ଓ ବଡ଼ିକୁ ନିରବ କରିଥାଏ ଦେହକୁ ସୁସ୍ଥ କରିଥାଏ ଏବଂ ମାନସିକ ଏବଂ ଶାରୀରିକ ଦକ୍ଷତା ବଢ଼ାଇବାରେ ଖେଳ ସମ୍ପୂର୍ଣ୍ଣ ରୂପେ ସହାୟକ କରିଥାଏ ଏବଂ ଏଥିପାଇଁ ମନୋରଞ୍ଜନର ଖୋରାକି ଦେଖେଇଥାଏ ବହୁତ ପ୍ରକାର ଲୋକଙ୍କ ସାଙ୍ଗରେ ମିଶି ସେମାନଙ୍କ ସାଙ୍ଗରେ ଖେଳି ସେମାନଙ୍କର ଚିହ୍ନା ଅଚିହ୍ନା ଏବଂ ପ ସମସ୍ତଙ୍କୁ ଗୋଟେ ଭାଇଚାରାର ପରିବେଶ ସୃଷ୍ଟି କରେ